ମୁଁ ପ୍ରଥମେ ନୃତ୍ୟରେ କିପରି ପ୍ରବେଶ କଲି ସାଧାରଣତଃ ଦେଖିବାକୁ ଗଲେ ମୁଁ ହେଉଛି ଜଣେ ଜନଜାତି ଶ୍ରେଣୀର ଏକ ପିଲା ଏବଂ ଆମ ପରିବେଶରେ ବା ଆମ ସମାଜରେ ଶବର ଶବରମାନଙ୍କର ମୁଖ୍ୟ ନୃତ୍ୟ ରୂପରେ ଘୁମୁରା ହେଉଛି ଏକ ମୁଖ୍ୟ ନୃତ୍ୟ ଏବଂ ସେହି ନୃତ୍ୟକୁ ମୁଁ ଦେଖି ସେଠାରୁ କିଛି ଶିକ୍ଷା ଲାଭ କରିଥିଲି ଏବଂ ତାହାକୁ ମୁଁ କ'ଣ କଲି ନା ତାହାକୁ ନେଇକି ମୁଁ କିଛି ଭବିଷ୍ୟତ ବାନାଇବି ମାନେ ଭବିଷ୍ୟତ ତିଆରି କରି ପାରିବି ବୋଲି ଭାବିଲି ଏବଂ ସେ ନୃତ୍ୟ କୁ ମୁଁ ମୋ ସାଧାରଣ ଜୀବନରେ ତାକୁ ବ୍ୟବହାରରେ ଲଗାଇଲି ଏବଂ ସେହି ଦିନଠାରୁ ହିଁ ମୁଁ ମୋର ନୃତ୍ୟ ଆରମ୍ଭ କରିଛି